ହ୍ୟାଲୋ ହଁ ୟେ କାଣା କହୁଥିଲି କାମ କରସୁଁ କାଏ କାଣା ଗୋଟେ ବନେଇବାର କାମ କରସୁଁ କାଏ ହେଲେ ଆମର ଖଟଟେ ଦରକାର ଆଉ ଡ୍ରେସିଂ ଟେବୁଲ୍ ଦରକାର ଅଛି ଯେ ଏଇଟା ବିଭାଘର ଲାଗି ହଁ ଗୋଟେ ସେଟ୍ ଦରକାର ଭଲ୍ ଭଲ୍ ଡିଜାଇନ୍ ସବୁ ଜାଣିଛ କେଁ ହେଲେ କେତେ କେତେଦିନ ଲାଗିପାରେ ଆକ୍ଚୁଆଲି ଦଶ ପନ୍ଦର ଦିନ ଯଦି ଏମିତି ଟିକେ କଲେନ ଟାଇମ୍ ହେଇଗଲାନ୍ ନା ବିହାଘର ଲାଗି ଯେନ୍ତା ଭଲ୍ ଭଲ୍ ଡିଜାଇନ୍ କରି ପାରସୁଁ ବୋଲେ ଏନ୍ତା ପଠେଇଲନ୍ କେତେକରି ରେଟ୍ ନେଇସ ଇଏ ତ ସମାନ ଏନ୍ତା କିଛି ନାଇଁ ବୋଲେ ଯେନ୍ତାକି ଆମକୁ କଷ୍ଟଲି ଯେନ୍ତା ଭଲ୍ ତ ଟିକେ ହଉଥିବା ଯେନ୍ତା ରେଟ୍ ନେଉଥିବା ଭଲ୍ ଡିଜାଇନ୍ ବି ହଉଥିବା ଦରକାର ଏତେଗୁଡ଼ିଏ ଖର୍ଚ୍ଚ ହେବ ଆଉ ଯେନ୍ତା ଭଲ୍ ଭଲ୍ ଡିଜାଇନ୍ ମାନେ ବି ହଉଥିବା ସେଠି ହଏ ବୋଲେ ରେଟ୍ କେତେ ଦୁଇ ତିନହଜାର ଭିତରେ ହେଇଯିବାନି କେଁ ହଉ ଡ୍ରେସିଂ ଟେବୁଲ୍ ରେଟ୍ କେତେ ଦେଖେଇଲ ସେଟା

ଆମର ଗଦି ଲାଗିଥିବା ଭଲ୍ ଡିଜାଇନ୍ ବି ଭଲ ମଜଭୁତ ହେଉଥିବା ଏନ୍ତା ସୋଫାଟେ ଦରକାର ହଉ ହ ପରିଶ୍ରମ ଲାଗୁଛି ଜଲ୍ଦି ଯେନ୍ତା ଆମର ପାଞ୍ଚ ଛଅଟା ପିଲା ଲଗେଇ ଦିଅ ଜଲ୍ଦି ବି ଯେନ୍ତା ହେଇପାରୁଥିବା ହଉ ହଏ ସେଦିନର ଲାଗି କାଣା କି ନାଇଁ ନାଇଁ ଯଦି ନାଇଁ ହେଇପାରେ ବୋଲେ ମୁଇଁ ଅଲଗା ଲୋକେନ ଗୋଟେ କଣ୍ଟାକ୍ଟ ନମ୍ବର କହିମି କେଁ ତ ଯେ ସେ ଆଉ କାଣା କହୁଥିଲି ସେଥିଲାଗି ଆମର ଅଲଗା କେଉଁ ଗଛ ସାମାନ ସେଇଟା ବି ଦେଖିବା ଭଲ୍ କ୍ୱାଲିଟି କରିବ ଯେମତି ଲଗାଉଛନ୍ତି ହେଲା ହଏ ଭଲ୍ ଟିକେ ଲଗେଇବେ ଆଉ ହଉ ଠିକ୍ ଅଛେ ବୋଲେ ମୁଇଁ କାଣା କି ଆପଣଙ୍କ ପାଖ୍କେ ଜିମି ଆଉ କଥା ହେମା ବସିକରି କେନ୍ତା ଗୋଟେ ଡିସିସନ୍ କର୍ମା ଯେମତି ଜଲ୍ଦି ଟିକେ ହେଇ ପାର୍ମା ମୁଇଁ କେତେବେଳେ ଭେଟ୍ ପଡ଼ିବ ଆପଣଙ୍କ ଦୋକାନକୁ ହଉ ଠିକ ଅଛି ଦୋକାନ୍କେ ଜିମା କଥା ହେମା ରଖୁଛେଁ ରଖୁଛେଁ